ବିଗତ ଦୁଇବର୍ଷ ତଳେ ଆମେ ପୁରୀ ଜଗନ୍ନାଥ ମନ୍ଦିର ଦେଖିବାର ଉଦ୍ଦେଶ୍ୟରେ ବାହାରି ଥିଲୁ ବେଲେ ବୌଦ୍ଧରେ ମୋର ଗୋଟେ ଝିଆରୀ ଅଛେ ସେ ଝିଆରୀ ଅନ ରହିଲୁ ରାତିକି ଆର ଦିନ ଗାଡ଼ିଟି ସେନ ଭଡ଼ା କରି କରି ସେ ଗାଡ଼ିରୁ ବାହାରିଲୁ ଯେ ଯେ ରାତି ସାରା ଆମେ ଗାଡ଼ିରେ ଯେଇଛୁ ସେ କାଣା କମାଣ୍ଡର କମାଣ୍ଡର ଭଲ ଏଇଟା ମାର୍ସଲ ମାର୍ସଲ ଗାଡ଼ିରେ ଆମେ ପ୍ରାୟ ଛଅ ଛଅ ସାତ ଜଣ ଆମେ ବାହାରିଲୁ ବା ରାତିରେ ଇଆଡ଼େ ନିଦ ଆସୁଛି କିନ୍ତୁ ଶୋଇନେ ହବା ବଲେ ସେ ଜୀବନ୍ତ ଆର ମରଣ ଅବସ୍ଥା ହେଇ ସେ ବାଏ ଆମେ ଗଲୁ ସେନ୍କେ ପହଞ୍ଚିଲୁ ସେନ୍କେ ଆମେ ପହଞ୍ଚିଲୁ ପ୍ରାୟ ଏଗାର ବଜେ ଏଗାର ବଜେ ପହଞ୍ଚିଲୁ ବେଲେ ଭଗବାନଙ୍କୁ ତ ଦର୍ଶନ କର୍ବାର୍ କଥା ବେଲେ ଗଧାପୋଧା ନେଇକରି ବେଲେ ସେନ ସେ ଗାଧବାର ଅଛି ଶୌଚାଳୟ ଗୁଡ଼ାକ ସେନ ଯାଇ ସେନ ବହୁତ ଭିଡ଼ କଷ୍ଟମଷ୍ଟେ କେନ୍ତା ଗୋଧାଗୁଧି କଲୁ ଆରୁ ଭଗବାନ ଜଗନ୍ନାଥଙ୍କୁ ଦର୍ଶନ କରିଗଲି ଏ ସାରା ଦର୍ଶନ କର୍ବା ତ ବହୁତ ଦୂରହ ବ୍ୟାପାରେ ବଲେ ଲୋକ ତ ଠେଲାପେଲା ହେଇକିରି ଅଛନ୍ କେଡ଼େ ତରତରରେ ମୁଁ ମୁଇଁ ତ ଜଗନ୍ନାଥ ପ୍ରଭୁଙ୍କର ଖାଲି ଆଖି ଗୁଟେ ଦେଖିପାରିଲିନୁ ଆଖି ଗୁଟେ ଦେଖିପାରିଲି ହଉ ପ୍ରଭୁ ତୁ ସବୁ ଜଣାଉଛୁ ଏହି ଆରୁ ସମସ୍ତେ ଆସିଲୁ ତା'ପରେ ଆନନ୍ଦ ବଜାରକେ ଆଇଲୁ ଆନନ୍ଦ ବଜାରକେ ଆଇଲୁ ଯେନ୍ ଯେନ୍ କବିମାନେ ଯେନ୍ ଗୀତମାନେ ଗାଏସନ୍ ଯେ ଟଙ୍କ ତୋରାଣି ସେ ଟଙ୍କ ତୋରାଣି ଦେଖଲୁ ଯେ ସେଥିରେ ଖାଲି ମାଛି ପଡ଼ିଛନ୍ ସେ ମାଛିମାନେ ମରିଯେଇଛନ୍ ମାଛି ପଡ଼ିଛ ସେଇଟା ଲୋକେ କେନ୍ତାରେ ଘିନୁଛନ୍ କେନ୍ତାରେ ଖାଉଛନ୍ କିହି ଜାନି ଦେଖରେ ଘୃଣା ଲାଗୁଛେ ବୋଲେ ଭଗବାନଙ୍କ ପ୍ରସାଦ ବୋଲୁଛନ୍ ଆ ସେନ ଯେନ ରହିଛନ୍ ଭକ୍ତମାନେ ସେଇଟା ଭକ୍ତମାନେ ଆନ ବିକୁଛନ୍ ହେ ଆରୁ ସେ ଅଭଡ଼ା ହଁ ଅଭଡ଼ା ସେ ମାଟି ମାନଙ୍କୁ ଡାଲି ଆରୁ ଭାତ ରଖିଛନ୍ ଆର୍ ଗୁଟେ କୁଡ଼ୁଆ ଆଣିଲେ ପଚାଶ ଟଙ୍କା ବୋଲୁଛ ବୋଲେ ଯେନ୍ଟାକି ଆମର୍ କମ୍ ସେ କମ୍ ଅଧା ପା ଚାଉଲରେ ସେଇଟା ସେତିକି ହେବା ସେ ଡାଲି ଯିଏ ବାସିଟା ବୋଇଲେ ପୁରା ସେ ଚଟନି ଭଳି ସେ ଡାଲି ହେଇଛି ସେ ସେଇଟା ଖାଇବାର୍ କେ ସେଇଟା ରଖିଲେ ସେଇଟା ଖାଇକି ତ ନେଇଁ ହୁଏ ହଉ ଭଗବାନଙ୍କ ପ୍ରସାଦ ଯାହା ଟିକେ କଲୁ ଖାଇଲୁ ତା'ପରେ ପରିବେଶ ବହୁତ ଦୂଷିତ ସେନ କିନ୍ତୁ ଆମର ହିନ୍ଦୁ ପରମ୍ପରା ବା ଆମର ଓଡ଼ିଶା ଯେ ବିଖ୍ୟାତ ଦେବତା ବଲେ ଜଗନ୍ନାଥ ସ୍ୱାମୀ କିନ୍ତୁ ସେ ଜାଗା ଖାଲି ସମସ୍ତେ ଇହାଦେ ମୁଖ୍ୟ କଥା ହେଲା ଯେ କେତୋଟି ଦୁଇ ପଇସା ପାଇବେ ସେ କାମଟା ଯେନ୍ତାକୁ ସେନ୍ତା ସେନ୍ତା ହେଇକିରି ଲୋକଙ୍କୁ ଯାତ୍ରୀମାନଙ୍କୁ ବହୁତ ହଇରାଣ ବି ହେବାର୍ ପଡ଼ୁଛି ଆର୍ ବହୁତ ଅସୁବିଧା କିନ୍ତୁ ପର୍ସନାଲ ଯେ ଯେନି ହୁଏ ସେନ ସବୁ ପଇସା ପଇସା ଦରକାର ପଇସା ନି ହେଲେ ଜଣେ ଇସବୁ କରିନେଇ ପାରେ ଆରୁ ଯଦି ବି ଯିବା ବହୁତ ଶହେବାର ପଡ଼ୁଛିି ଆରୁ କାଣା କହମି ଦୁନିଆଁ ତ ସବୁ ହେନ୍ତା ହିଁ ଚାଲିଛେ ଆରୁ